ଦେଶର ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ବିଷୟରେ ଆଗ ଅପେକ୍ଷା ବହୁତ ଉନ୍ନତି ଘଟିଛି ଏବଂ ଲୋକମାନଙ୍କର ବହୁତ ସାହାଯ୍ୟ ହେଉଛି ବିଭିନ୍ନ ପ୍ରକାର ମାଗଣାରେ ମେଡ଼ିସିନ୍ ଲାଭ ପାଉଛନ୍ତି ଏବଂ କମ ଅର୍ଥରେ ରୋଗରୁ ଚିକିତ୍ସା ହୋଇକି ଫେରୁଛନ୍ତି କିନ୍ତୁ କୋଭିଡ଼୍ ମହାମାରୀରେ ଲୋକମାନେ ବହୁତ ହଇରାଣର ଶିକାର ହେଇଥିଲେ ଏବଂ ଭଲ ମେଡ଼ିସିନ୍ ପାଇନଥିଲେ କି ଡାକ୍ତରଖାନାକୁ ଯିବାକୁ ବି ବହୁତ ପ୍ରକାର ବିପଦ ଠିଆ ହେଇଯାଇଥିଲା ତେଣୁକରି ସବୁ ସମୟରେ ଡାକ୍ତରଖାନାରେ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚିବା ଉଚିତ୍